ଆମ ଅଞ୍ଚଳରେ ବହୁତ ବହୁତ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ରହିଛି ଆମର ବୌଦ୍ଧରେ ଜଗନ୍ନାଥ ମନ୍ଦିର ଚାରିସମ୍ଭୁ ମନ୍ଦିର ଖଣିକମ୍ପା ମାଣଝର ଡ୍ୟାମ୍ ଏବଂ ଡମର୍ଦା ଇତ୍ୟାଦି ରହିଅଛି ଜଣେ ପର୍ଯ୍ୟଟକକୁ ଏହିସବୁ ଜାଗା ବୁଲିବାକୁ ହେଲେ ତାକୁ ଆଠହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ସେ ପର୍ଯ୍ୟଟକ ଆଠହଜାର ଟଙ୍କାରେ ଏହିସବୁ ମନ୍ଦିର ଗୁଡ଼ିକ ବୁଲିପାରିବ ଖାଇପିଇ ସବୁକିଛି କରି